ଜାନୁଆରୀ ମାସରେ ଧାନ କଟା ସରିଲେ ଆମେ ମୁଗ ଚାଷ କରୁ ତେଣୁ ଆମେ ମୁଗ ଚାଷ କରୁ ବିଲକୁ ହଳ କରିକି ମୁଗ ଇଏ କରୁ ମୁଗ ପକାଉ ସେ ଗଛ ଉଠେ ତା ଧିହରେ ଫୁଲ ହୁଏ ଜଉ ପୋକ ତାକୁ ସବୁ ସେ ହଉ ଖାଇ ଦେଇଥାଏ ବା ନଷ୍ଟ କରିଦେଇଥାଏ ଯାହାଫଳରେ ବିଲରେ ଦୁଇ ଗୁଣ୍ଠୁ ଖଣ୍ଡ ଦୁଇ ଗଣେ ମାନେ କେତେ ମାନେ ଦୁଇ ଗୁଣ୍ଠୁ ଖଣ୍ଡ ଯେଉଁ ମୁଗ ହବା କଥା ସେ ନହୋଇ ସେରେ ଖଣ୍ଡ ହୁଏ ସେଥିପାଇଁ କୃଷି ମନରେ ମଧ୍ୟ କୃଷିମାନେ ମଧ୍ୟ ବହୁତ କଷ୍ଟ ଆସିଥାଏ ଯାହାଫଳରେ କି ସେ ମାନେ ଏତେ କଷ୍ଟ କରି ମୁଗ ଲଗାଇ ଥିଲା ତା ମୁଗ ମୁଗ ସବୁ ମାନେ ପୋକ ଖାଇ ଦେଲା ଇଏ କଲା ଏସବୁ ମଧ୍ୟ ହେଲା ପରେ କୃଷିମାନଙ୍କୁ ମଧ୍ୟ ବହୁତ କଷ୍ଟ ଆସିଥାଏ ଏବଂ ଯେମିତିକି ସେତେବେଳେ କି ଖାଇ ଦେଇଥାଏ ପୋକ ଆମର ଦୁଇ ଗୁଣ୍ଠୁ ହେବା କଥା ସେରେ ହେଲା ଯାହାଫଳରେ କି ସେ ଆଉ ତାକୁ ମାନେ କୃଷି ମନରେ କଷ୍ଟ ହେଲା ଆଉ ସେ ଯଦି ବି ଭଲ ଦୁଇ ଗୁଣ୍ଠୁ ଖଣ୍ଡ ଯଦି ପୋକ ନ ହେଇଥାନ୍ତା ଯଦି ଦୁଇ ଗୁଣ୍ଠୁ ଖଣ୍ଡ ହେଇଥାନ୍ତା ଯାହା ବିକିକି ସେ ପଇସା ରୋଜଗାର କରିଥାନ୍ତା ଯାହାଫଳରେ କି ଏଇଠି ମୁଗ ଜଉ ପୋକ ଖାଇ ଦେଇଛି ସେ ମୁଗକୁ ସେ କୃଷି ମନରେ ସବୁ ମୁଗ ନଷ୍ଟ ହୋଇଯାଇଛି ଦୁଇ ଗୁଣ୍ଠ ହବା କଥା ସେରେ ହେଇଛି ସେଥିପାଇଁ ଆମେ କୃଷି ମନରେ ମଧ୍ୟ ବହୁତ କଷ୍ଟ ହୋଇଛି